ଆମ ଦେଶରେ ସବୁ ପ୍ରକାର ପର୍ବପର୍ବାଣୀ ଅଛି ସେଥିମଧ୍ୟରୁ ରଜ ହଉଛି ଅନ୍ୟତମ କ'ଣ ପାଇଁ ଅନ୍ୟତମ ନା ଯେତେ ଆମେ ଜୀବନ ସାରା ଖଟୁ ଏ ରଜ ଟାଇମ୍ ରେ ହିଁ ଆମେ ଟିକେ ଅବସର ନଉ ବା ଛୁଟି ନଉ ଟିକେ ଆରାମ କରୁ ଟିକେ ବସୁ କି ଭୂମି ମାତାଙ୍କୁ ବି ଆମେ ଟିକେ ମାନେ ଅବ ଟିକେ ତାଙ୍କୁ ଟିକେ ବି ଆମେ ଶାନ୍ତ ରଖିବା ପାଇଁ ଦଉ ସେଥିମଧ୍ୟରୁ ରଜ ତ ହିଁ ସବୁଠୁ ବହୁତ ଭଲ ଆଉ ରଜରେ ହିଁ ଆମେ ସବୁ ପ୍ରକାରର ଗୀତ ନାଚ ଗାଉ

ଖାଇବା ପାଇଁ ବି ମିଳେ ସ୍ଥିର ଭଲ ପାନ ବି ଦିଆଯାଏ ଝିଅ ମାନେ ବହୁତ ଭଲ ଭଲ ଡ୍ରେସ୍ ବା ପୋଷାକ କିଣିକି ପିନ୍ଧନ୍ତି ରଜରେ ହିଁ ସବୁ ପ୍ରକାରର ସୁଖ ଶାନ୍ତି ସୁବିଧା ମିଳେ ରଜ ପର ଠୁ ହିଁ ଆମେ ଆମର ସେ ଖେତକୁ ବା ଜମି ବା ଖେ ସା ଜମି ବା ଖେତ ବା ଜମି ଜାଗ ଯେଉଁଥିରେ ଆମେ ଚାଷ କରୁ ସେଇ ସେଇ ରଜ ପରଠୁ ହିଁ ଆମେ ସବୁ ପ୍ରକାରର ଯିଏ ଯେମିତି ପାରେ ଚାଷ କରେ ଅମଳ କରେ ଅମଳ କରି ଆମେ ବର୍ଷ ଯାକାର ଯ ବର୍ଷ ଯାକର ଶସ୍ୟକୁ ଶସ୍ୟ ସାମ ଶସ୍ୟକୁ ଆମେ ସାଇତି କରି ଘରେ ରଖୁ ଯାହାକି ଆମ ଭବ ଆମକୁ ପୂର୍ବ ପୁରୁଷ ହଉ ବା